ମୁଁ ଯେତେବେଳେ ବାଇକ୍ର ବ୍ୟବହାର ଶିଖିଲି ସେହି ସମୟରେ ସାଧାରଣତଃ ଏକ ଅଣଓସାରିଆ ରାସ୍ତାର ବାମପାର୍ଶ୍ଵରେ ଆକ୍ସିଡେଣ୍ଟ ବା ଦୁର୍ଘଟଣାରେ ପଡ଼ିରହିଥିଲି କାହିଁକିନା ସେହି ସ୍ଥାନରେ କିଛି ସଙ୍କେତ ବା ସିମ୍ବଲ ନଥିଲା ଏଣୁ ପଛରେ ଆସୁଥିବା କୌଣସି ଏକ ବାଇକ୍ ମୋ' ସହିତ ଧକ୍କା ଦେଇଥିଲା ଯାହାଫଳରେ ମୁଁ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲି ଫଳରେ ମୋର ଖଣ୍ଡିଆ ଖାବରା ହୋଇ କିଛି ଆଘାତ ଲାଗିଥିଲା ଏଣୁ ବାଇକ୍ ଚଳାଇବା ସମୟରେ ସାଧାରଣତଃ ସତର୍କ ଅବଲମ୍ବନ ହେବା ଜରୁରୀ ଦରକାର ଏବଂ ଏହା ସରକାରଙ୍କର ଦୃଷ୍ଟି ହେବା କଥା କି ରାସ୍ତାର ଯେଉଁ ନୀତି ନିୟମ ବା ସିମ୍ବଲ ସଙ୍କେତ ରହିଛି ତାହା ମାର୍ଗଦର୍ଶନ ଦେବା କଥା